ମୋତେ ସାଧାରଣତଃ ଦୌଡ଼ିବାକୁ ଭଲଲାଗେ ଓ ମୁଁ ସଖାଳେ ଉଠି ପ୍ରତିଦିନ ଦୌଡ଼ କାର୍ଯ୍ୟକ୍ରମ କରିଥାଏ କିନ୍ତୁ ଆମର ଏକ ଗଣଦୌଡ଼ ପର୍ବ ଏଇଠି ପାଳନ ହେଉଥିଲା ସେଥିରେ ପାଖାପାଖି ପନ୍ଦରଶହରୁ ଦୁଇହଜାର ଲୋକ ସେଥିରେ ଭାଗ ନେଇଥିଲେ ଓ ସେଥିରେ ଆମ ଗାଁର ଥିବା ସରପଞ୍ଚ ସିଏ ମୋ ନାଁ ଟି ସେଇଥିରେ ଦେଇଦେଇଥିଲେ ଆଉ ମୁଁ ମଧ୍ୟ ସେଇ ଗଣଦୌଡ଼ରେ ମଧ୍ୟ ସାମିଲ ହୋଇଥିଲି ଏହି ଦୌଡ଼ଟି ଥିଲା ପାଖାପାଖି ବାଇଶରୁ ପଚିଶ କିଲୋମିଟର ଯାହାକି ସଖାଳ ଛଅଟାରୁ ଦିନ ବାରଟା ପର୍ଯ୍ୟନ୍ତ ଏ ଦୌଡ଼ କାର୍ଯ୍ୟକ୍ରମଟି ହେଇଥିଲା ଆଉ ଯା ଏଇ ଦୌଡ଼ରେ ଭାଗ ନେଇ ମୋତେ ବହୁତ ଖୁସି ଲାଗିଲା ଓ ବିଭିନ୍ନପ୍ରକାର ଲୋକମାନଙ୍କ ପାଖରୁ ବିଭିନ୍ନପ୍ରକାର ସହାନୁ ସହାନୁଭୂତି ଓ ପ୍ରଶଂସା ମଧ୍ୟ ମୁଁ ପାଇଥିଲି